ଜୋତିର୍ବିଜ୍ଞାନ ମାନେ ତାଙ୍କେ କଥା କଥାରେ ଏବେ କେଉଁ ଜାଗାରେ ମାନେ ଅମ୍ଳଜାନ ମିିଳୁଛି କେତେ କ'ଣ ଅମ୍ଳଜାନ ମିିଳୁଛି କେଉଁ ଜାଗାରେ ମିଳୁନାହିଁ ଆଉ କେଉଁ ଜାଗାରେ ପାଣି ସୁବିଧା ଅଛି ନା ନାହିଁ ସେଯାକ ସେମାନେ ବ୍ରହ୍ମାଣ୍ଡ ବିଷୟ ଦେଖ ଆମର ଏବେ ଗଛ ହେଉ କି ପାଣି ପବନ ଏବେ ସବୁ ଜୀବିକା ମାନେ କ'ଣ କେମିତି ସାହାଯ୍ୟରେ ରହିପାରିବେ ତାଙ୍କୁ ଅମ୍ଳଜାନ ଅମ୍ଳଜାନ ସାହାଯ୍ୟରେ ଏବେ ବର୍ଷା ପାଣି ପବନ କେତେ ଗୁରୁତ୍ଵପୂର୍ଣ୍ଣ ବୈଜ୍ଞାନିକ ଜୋତିର୍ବିବିଜ୍ଞାନ କ୍ଷେତ୍ରରେ ଆମେ ଜାଣିପାରୁ ଗଛ ହେଉ ବା ଏ ଆମର